ଓଡ଼ିଆ ଭାଷା ଭାଷା ଯେଉଁ ଆମେ ଓଡ଼ିଆମାନେ ଇତିହାସ ଜାଣିପାରିଚୁଁ ଜେନ୍ଟାକି ଆମର୍ ଇ ସାରଲା ଦାସ୍ ହୋଉ ଉପେନ୍ଦ୍ର ଭଞ୍ଜ ହୋଉ ଫକୀର ମୋହନ ଯାହା ଲେଖିଯାଇଛନ୍ କବି ଭାବେ ଲେଖି ଯାଇଛନ୍ କେ ମହାଭାରତ ଲେଖିଛନ୍ ପଞ୍ଚଶଖା ଯୋଉ ବୋଲିକି ଲେଖିଚନ୍ ଯାହା କିଛି ବି ଆମେ ଜାଣିପାରିଚୁଁ ଆମେ ଆମେ ଭୁଲି ନେଇଁ ପର୍ବା କି ଆମର୍ ପୂର୍ବ ପୁରୁଷ୍ନେ ଯାହା କିଛି ହେଇଥିଲା ଇତିହାସ୍ନେ ସେମାନେ ଲେଖ୍ବା ଦ୍ୱାରା ଆମର୍ ଆମେ ଜାନିପାରଚୁଁ ଆମର୍ ଆସ୍ବା ପିଢ଼ି ବି ଜାନି ପାର୍ବେ ତାଙ୍କର୍ ପିଲା ଛୁଆ ବି ଜାନି ପାର୍ବେ ଓଡ଼ିଆ ଭାଷା ଦ୍ୱାରା ଆମର୍ ବହୁତ୍ କିଛି ଆଧୁନିକ୍ ଯୁଗ୍ନେ ଆମେ ସବୁ କିଛି ଜାନି ପାର୍ନୁ କି ବୁଝି ପାର୍ନୁ କି ଆମର୍ ମନେ ବି ରହେଲା କି ଆମର୍ ପୂର୍ବ ପୁରୁଷ୍ର ଲୋକ୍ କିଛି ଗୁଟେ କରି ଯାଇଛନ୍